ମୁଁ ମୋ ବାଡ଼ିରେ ବଗିଚା କରିଛି ରୋଷେଇ ଘରର ପଛପଟେ ଏହି ବଗିଚା ଏହି ବଗିଚାରେ ମୁଁ ବିଭିନ୍ନ ପ୍ରକାର ଗଛ ଲଗେଇଛି ସେ ଗଛକୁ ପାଣି ଦେବା ପାଇଁ ମୋତେ ରୋଷେଇ ଘରର ଜଳ ସବୁ ସେହି ଗଛ ବାଡ଼ିକୁ ଯାଉଛି ରୋଷେଇ ଘରର ଜଳ ପନିପରିବା ଚୋପା ଆଉ ଅଲଗା ଜିନିଷ ସବୁ ସେହି ପାଣି ଦ୍ୱାରା ସେଇଠିକି ଯିବା ଦ୍ୱାରା ଗଛ ଗୁଡ଼ିକ ହୃଷ୍ଟପୃଷ୍ଟ ହୋଇ ବଢ଼ୁଛନ୍ତି ମୋର ବି ଜଳ ସଞ୍ଚୟ ହୋଇପାରୁଛି ସେହି ଗଛ ଗୁଡ଼ିକ ହୃଷ୍ଟ ପୃଷ୍ଟ ହୋଇ ବଢ଼ିବା ଦ୍ୱାରା ମୋତେ ବିଭିନ୍ନ ପ୍ରକାରର ଫଳ ଦେଇପାରୁଛନ୍ତି